ଚାରିଦିନ ତଳେ ଯେଉଁ ସାର୍ଟ ଧରିକି ଆସିଲି ଏଇଟା ବହୁତ ଭଲ ଲାଗିଲା ଫାଷ୍ଟରେ ଧରିକି ଆସିବି ପିନ୍ଧିବି ବୋଲି ଭାବିଲାବେଳକୁ ପିନ୍ଧିଥିଲି ଦିନେ ଦୁଇ ଦିନ ପିନ୍ଧିଲାପରେ କଲର ଯାକ ଛାଡ଼ିଗଲା ତାପରେ ସେ ବଟନ ଯାକ ଛିଣ୍ଡିଗଲା ଆହୁରି ଦିନେ ସଫା କଲାରୁ ସଫା କଲାରୁ ସେ କଲର ବାରମ୍ବାର ସବୁଯାକ ଗୋଟେିଏ ଜାଗାରୁ ରହିଲା ଭଳିଆ ହେଲା ଆହୁରି ସେ ସୂତା ଯାକ ବି ଛାଡ଼ି ଛାଡ଼ି ଗଲା ସାର୍ଟଟା ଜମାରୁ ଟୋଟାଲି ଭଲ ଲାଗିଲାନି ଭାବୁଥିଲି ଭଲ ଲାଗିବ ସାର୍ଟଟା ବୋଲିକରି ଏତେ ଟଙ୍କା ଦେଇକି କିଣିଥିଲି ଗୋଟେ ଲସ୍ରେ ପଡ଼ିଗଲି ସାର୍ଟଟା